ଆଜିକାଲି ଟାଇମ୍ରେ କୃଷକ ଆତ୍ମହତ୍ୟା ବହୁତ କରୁଛନ୍ତି ତ ଠିକ ମାନେ ଏତେ ପରିଶ୍ରମିକ କଷ୍ଟ କଲା ପରେ ବି ଠିକ ସେ ଚାଷ ହେଇପାରୁନି ଯେଉଁଥି ପାଇଁ ସେ ଆଜି ଆତ୍ମହତ୍ୟା କରୁଛନ୍ତି ତ ତାଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର୍ ଅଛି